ମୋ ମତରେ ଗ୍ରାମାଞ୍ଚଳର କୃଷି ଶିଳ୍ପର ଉନ୍ନତି ପାଇଁ କୃଷି ବାଣିଜ୍ୟ ଶିଳ୍ପର ଯାହାକି ଇତ୍ୟାଦି ସେ ଚାଷ କରିଥାନ୍ତି ପାତଲଘଟା ଏବଂ ଆଳୁ ବାଇଗଣ ଜହ୍ନି ଯାହାକି ଇତ୍ୟାଦି ସେମାନେ ଚାଷ କରିଥାନ୍ତି ସେମାନଙ୍କର ବାଣିଜ୍ୟ ବେପାର ଭଲ ଚଳିଥାଏ ତା'ହେଲେ ସେମାନେ ସବୁବେଳେ ତାଙ୍କର କୃଷି କାର୍ଯ୍ୟକୁ ଆଗକୁ ବଢ଼ିଥାନ୍ତି ଆଉ ଯେଉଁ କୃଷି କାର୍ଯ୍ୟର ସେମାନେ ଚାଷ କରିଥାନ୍ତି ସେମାନଙ୍କ ଚାଷର ଲାଭବାନ ଯଦି ହୁଏ ସେମାନେ ବହୁତ ଖୁସି ହୋଇଥାନ୍ତି ଆମେ ଯଦି ଶିଳ୍ପ ବାଣିଜ୍ୟ ବେପାର ଯଦି କରିବା ଯଦି ଯେ ଯେକୌଣସି କୃଷି କରିକି ଯାହା ବି ଚାଷ କରିବା ମାନେ ଧାନ ହେଉ ବା ବାଇଗଣ ପାତଲଘଟା ଆଳୁ ଏସବୁ କିଛିକୁ ଯଦି ଆମେ ତା'ସହିତ ଚାଷ କରିବା ସେ କୃଷି କୃଷକକୁ ବହୁତ ଖୁସି ମିଳିଥାଏ ସେଥିପାଇଁ ସେ କୃଷକ ସବୁବେଳେ ଚାଷ କରିବାକୁ ଇଚ୍ଛା କରୁଥାଏ ଯାହାକି ବାଣିଜ୍ୟ ବେପାର ସବୁବେଳେ ବହୁତ ଭଲରେ ଚଳୁଥାଏ